ମୁଁ କିଣିଥିବା ଚୁଡ଼ିଟିର ନକରାତ୍ମକ ଗୁଣ ହେଉଛି ତା'ର ରଙ୍ଗ ଜଲ୍ଦି ଛାଡ଼ିଗଲା ଚୁଡ଼ିଟି ବଙ୍କା ହୋଇଗଲା ତା' ଦେହରେ ଲାଗି ଲାଗିଥିବା ପଥରଗୁଡ଼ିକ ବି ଛାଡ଼ିଗଲା ତ ମୁଁ ଯେତିକି ପଇସା ଦେଇକି କିଣିଥିଲି ତା'ର କିଛି ବି ଲାଭ ହେଲାନାହିଁ ସେଥିପାଇଁ ଚୁଡ଼ିଟି ମୋର ନଷ୍ଟ ହୋଇଗଲା